ହଁ ମୁଁ ଯାଇଛି ଭ୍ରମଣ କରିଛି ବାଇକ୍ରେ ଜଗଦଲପୁର ବାଲିମେଳା ମାଲକାନଗିରି କାଲିମେଳା ଏହିସବୁ ପାଖାପାଖି ଏରିଆ ଯାକ ବାଇକ୍ରେ ବୁଲାବୁଲି କରୁଛି ଆଉ ଖୁବ୍ ଶୀଘ୍ର ଆମେ ପୁରୀ ବୃନ୍ଦାବନ ଯିବା ପାଇଁ ଚାହୁଁଛୁ କାହିଁକିନା ଏସବୁ ମତେ ବୁଲିବା ପାଇଁ ମତେ ବେଶୀ ଭଲ ଲାଗେ ଆଉ ଏହା ପାଇଁ ଆଉ ଟିକେ ସମୟ ଦରକାର ହେଲେ ବି ଆମେ ଯିବୁ ଖୁବ୍ ଶୀଘ୍ର ପୁରୀ ବୃନ୍ଦାବନ ଯିବୁ କାହିଁକିନା ବୃନ୍ଦାବନ ଗୋଟେ ଧାମ ପୁରୀ ଗୋଟେ ଧାମ ଏହିସବୁ ସ୍ଥାନରେ ବୁଲିବା ପାଇଁ ମତେ ବେଶୀ ଭଲ ଲାଗେ ସେଥିପାଇଁ ଆମେ ସବୁ ଯିବୁ